ଆମର୍ ପରସ୍ପର୍ ଚଲି କରି ଯେନ୍ ମନୋରଞ୍ଜନ୍ ଶିଲ୍ପ ବିକଶିତ ହେଇଛି ସେନ୍ ମାନେ ବହୁତେ ଆଗୁ ଖାଲି ଟିଭି ଗୁଟେ ଥିଲା ରେଡ଼ିଓଟେ ଥିଲା ଇହାର୍ ଦେ କି ସେଟଅପ୍ ବକ୍ସ୍ ମାଧ୍ୟମ ଆଉଚୁ ଯେନ୍ କି ବହୁତେ ପ୍ରକାର ଜିନିଷ୍ ମାନେ ଦେଖିକରି ଲୋକ୍ ମନୋରଞ୍ଜନ କରି ପାରୁଚଁ ଆମର୍ ସବୁ ତ ଲୋକ୍ ପ୍ରିୟ ହଉଛେ ବେଲେ ଟିଭି ଯେନ୍ତା କି ଆମେ କାମ୍ ଧାମ୍ ଛାଡ଼ିକରି ଆସିଲେ ଘରେ ବସିକରି ଦେଖୁଚୁଁ ଆଉ ହେନ୍ତା ଲୋକ୍ କିବା ଆଜ୍ କାଲ୍ ଚଲାନ୍ ମୋବାଇଲ୍ଟା ମୋବାଇଲ୍ ନ୍ ସେ ଏ ୟୁଟ୍ୟୁବ୍ ହଉ କି ଗୁଗଲ୍ ହଉ ଯେନ୍ତା କି ଛିଇଁଲେ ଯେନ୍ ଜିନିଷ୍ ଚାହିଁଲେ ଆସି ପାରୁଛି ସେଟାକେ ଦେଖିକରି ଆମେ ମନୋରଞ୍ଜନ କରି ପାରୁଚୁଁ ସବୁନୁ ବେଶୀ ଲୋକ ପସନ୍ଦ ହଉଛେ ବେଲେ ଆଜ୍ କାଲ୍ କ୍ରିକେଟ୍ ଫୁଟବଲ୍ ଏନ୍ତା ଖେଲ୍ଟେ ଦେଖ୍ ବା ଲାଗି ଲୋକ୍ ବେଶୀ ପସନ୍ଦ କରୁଚଁ ଯେନ୍ କି ଲୋକ୍ ମାନେ କିଛି ଦୁଇ ତିନି ଘଣ୍ଟା ମନ୍ ପସନ୍ଦ ଉପଭୋଗ କରୁଛଁ ଆଉ ଯେନ୍ ବିଷୟ ବସ୍ତୁ ଉପଭୋଗ କରୁଚନ୍ ସେଟାକେ ସମସ୍ତେ ଜାନୁଚନ୍ କ୍ରିକେଟ୍ ଆଜ୍ କାଲ୍ ସମସ୍ତେ ଛୁଆ ଛୁଆ ନ୍ ଜାଲେନ୍ କାରଣ ସେ ଦେଖି ପାରୁଛୁ ବୋଲି କରି ସେଇଟା ଶିଖ୍ ବା ଲାଗି ଆମେ ଚେଷ୍ଟା କରୁଚୁଁ ଆ ଶିଖୁଚୁଁ ଘରେ ଘରେ କ୍ରିକେଟ୍ ଖେଲି ବସିଲେନ୍